ମୁଁ ବଗିଚାରେ ଗଛ ଲଗାଇବା ପାଇଁ ନର୍ସରୀ ଫରେଷ୍ଟ ଅଫିସର ମାନଙ୍କ ଠାରୁ ଚାରା ଆଣେ ଏବଂ ବହୁତ ସମୟରେ ଜିଲ୍ଲାପାଳଙ୍କ ତରଫରୁ ଚାରା ବଣ୍ଟନ କରାଯାଇଥାଏ ସେଠାରୁ ମଧ୍ୟ ଆଣେ ଏବଂ ଜଙ୍ଗଲ ପଡ଼ିଆରେ ଛୋଟ ଛୋଟ ଗଛ ଦେଖିଲେ ତାକୁ ଆଣି ମୁଁ ମୁଁ ବଗିଚାରେ ଲଗାଏ ମୁଁ ବ୍ୟବହାର କରୁଥିବା ଜିନିଷ ଗୁଡ଼ିକ ହେଲା ଜମି କୂଅ କୋଡ଼ି ଶାବଳ ଲଙ୍ଗଳ ଇତ୍ୟାଦି